ହଉ ନମସ୍କାର କହନ୍ତୁ ଆପଣ କୋଉଠୁ କହୁ ଥିଲେ ଆଉ ମ୍ୟାମ୍ କହ

ଦଶହରା ଯଦି ବମ୍ପର୍ ଅଫର୍ ଅଛେ ଯଦି ଆପଣ ଦଶ ଦଶ ହଜାର ଟଙ୍କା ଯଦି କିଣାକିଣି କରୁଛନ୍ତି ତ ଗୋଟେ ଗିଫ୍ଟ୍ ଅଛି ଆଉ ଯଦି ଆପଣ ପାଞ୍ଚ ଉଁ ବିଭିନ୍ନ ପ୍ରକାର ସାମାନ୍ ଏମିତି ଫଟ ଫ୍ରେମ୍ କିମ୍ୱା କପ୍ ସେଟ୍ ହଟ୍ କେସ୍ ବିଭିନ୍ନ ପ୍ରକାର ଅଛି ଆଉ ଯଦି ଆପଣ ପାଞ୍ଚ ହଜାର ଟଙ୍କା ହଁ ମ୍ୟାମ୍ ଆଉ ଫିପ୍ଟି ପରସେଣ୍ଟ୍ ଅଫ୍ ଅଛି ତା ସହିତ ଗିଫ୍ଟ୍ ବି ଅଛି ଆଉ ଯଦି ଆପଣ ପାଞ୍ଚ ହଜାର ଟଙ୍କା ସାମାନ୍ ନେଇ କିଣାକିଣି କରୁଛନ୍ତି ତ ହଜାର ଟଙ୍କା ଡିସ୍କାଉଣ୍ଟ ଅଛି ହଁ ମ୍ୟାମ୍ ବାହାରିବ କୋଉ ଇଅର୍ର ମ୍ୟାମ୍ ହଁ ବାହାରିବ ଝିଅ ନା ପୁଅ ହଁ ବାହାରିବ ନାଇଁ ମ୍ୟାମ୍ ହେବନି ଅଫର୍ ଅଛି ଅଫର୍ ହେଉଛି ପୁଣି ଡିସ୍କାଉଣ୍ଟ୍ କହୁଛନ୍ତି ଟ୍ୱେଣ୍ଟି ପର୍ସେଣ୍ଟ ଡିସ୍କାଉଣ୍ଟ ହେଉଛି ପୁଣି ଗିଫ୍ଟ ରହିଛି ସେଠି

ନାଇଁ ମ୍ୟାମ୍ ହେବନି ହଉ ଥାଙ୍କ୍ ୟୁ ମ୍ୟାମ୍ ଯଦି ଆପଣ ନାହିଁ ନଉନ କହୁଛନ୍ତି ବୋଲେ ଆଉ କୋଉ କୋଉ ଜିନିଷ ନେବେ ହଁ ମ୍ୟାମ୍ ସବୁ ଭଲ ତ ନାଇଁ ମ୍ୟାମ୍ ସବୁ ଆପଣ କପଡ଼ା ଦେଖିକି ଜାଣି ପାରିବେନି କି ପୁରୁଣା ହୋଇଛି ନା ନାହିଁ

ମ୍ୟାମ୍ ସକାଳ ଆଠଟାରୁ ସନ୍ଧ୍ୟା ଆଠଟା